ହ୍ୟାଲୋ ହଁ ଏଇ ମୁଁ ଆସିଛିି ମୁଁ କେନ୍ଦୁଝରରୁ ଆସିଛି ଆଉ ତୁମେ କେତେ ଭଡ଼ା ନେବ କ'ଣ ଆଉ କୁଆଡ଼େ କୁଆଡ଼େ ବୁଲେଇ ନେବ ଆଉ ଟିକିଏ କୁହ ଆଉ ଆମକୁ ତ ଆଉ କେଉଁ ଜାଗା ଖାଲି ଆଖଣ୍ଡଳମଣି ନା ଆଉ କେଉଁ ଜାଗା ଆଉ ଯେ ନେବ ଯେ କେତେ ଟଙ୍କା ନେବ ନା ଅଢ଼େଇ ହଜାର ନା ଆଉ ଟିକିଏ କମ୍ କର ଆଉ ହେଉଛି ମୁଁ ଏତେ ଟଙ୍କା ଦେଇପାରିବିନି ଏତେ କ'ଣ କହୁଛ ଅଢ଼େଇ ହଜାର ନା ଦୁଇ ହଜାର ଭିତରେ ନିଅ ପନ୍ଦରଶହ କହିଥାନ୍ତି ନହେଲେ ଦୁଇ ହଜାର ନିଅ ଏତେ କେତେ ସମୟ ଲାଗିବ ବୁଲିବାକୁ ଏତେ ଟଙ୍କା ନେବ ନା ଆଉ ଟିକିଏ କମାଇଦିଅ ଆଉ ତୁମେ ଯାହା କହିଲ ସେଇୟା ନେବନା କ'ଣ ହଁ ତେଲ ରେଟ୍ ବଢ଼ିଛି ଯେ ଆଉ ହେଉଛି ଶହେ ଦୁଇଶହ ନହେଲେ କାଟ ଆଉ କି ଦୁଇ ହଜାର ବାହାରୁ ଆସିଛି ଆଉ ମୁଁ ତ ଜାଣିନି ଏଠିକା କ'ଣ ଆଉ ସେଇ ହଁ ଆଉ ହେଉଛି ତୁମେ ଅଢ଼େଇ ହଜାର କହିଲ ଆପଣ ନମ୍ବର୍ ନେଲି ଅଢ଼େଇ ହଜାର କହିବ ନା ଆଉ ସେଇ ଦୁଇ ହଜାର ନହେଲେ ଅଠର ଅଠରଶହ ଭିତରେ ନିଅ ସେଇ ସତରଶହ ଅଠରଶହ ଏଇ ଭିତରେ ନିିଅ ଦୁଇ ହଜାରରୁ ଜମା ଆଉ କାଟିବ ନାହିଁ ତା'ହେଲେ ହଉ ଆଉ କ'ଣ କରିବା ଦେଖବା ଆଉ ହଉ ଆଉ ମୁଁ କହୁଥିଲିଲି ଅଠରଶହ ଭିତରେ ଦେଇଥିଲେ ହୋଇଥାନ୍ତା ଆମର ଆମ ପରିବାର ସହ ଯିବୁ ଆଉ ଆମ ପୁଅ ଯିବ ଆମେ ଝିଅ ଯିବ ପାଞ୍ଚ ସାତ ଜଣ ଯିବୁ ହଁ ଏଇ ତ ଆଜି ସତେଇଶ ଛବିଶ ସତେଇଶ ତାରିଖ ଆଡ଼କୁ ଯିବା ଆଉ

ହଁ ହଉ ନହେଲେ ବର୍ଷା ଯାଉ ବର୍ଷା ତ ହଁ ବର୍ଷା ହେଉଛି ବାତ୍ୟା ହେଉଛି ମୁଁ କହୁଥିଲି ଯାଇଥିଲେ ଭଲ ହୋଇଥାନ୍ତା ଆଉ କହୁଛ ଯଦି ଆଉ ନହେଲେ ହଉ ଦେଖିବା ହଉ ହଉ ହଉ ଦେଖବା ନ ଆଉ କହୁଥିନି ପଳାଇଥିଲେ ଭଲ ହୋଇଥାନ୍ତା ଆଉ ବର୍ଷା ତ ହେଉଛି ଆଉ ଦେଖିବା ହଉ ହଉ ହଉ ହଉ ରହୁ ରୁହ ଆଉ ବର୍ଷା ଛାଡ଼ୁ ଦେଖିବା ଯିବା